ଆମ ଅଞ୍ଚଳରେ କେତେ ଗୁଡ଼ିଏ ଖାଦ୍ୟ ସମ୍ବନ୍ଧୀୟ ପରମ୍ପରା ଗୁଡ଼ିକ ରହିଅଛି ଯାହାକି ପୂର୍ବ ପୁରୁଷ ମାନଙ୍କ ସହିତ ଜଡ଼ିତ ଏବଂ ଖାଦ୍ୟ ସମୟରେ ଆମେ ତରକାରୀକୁ ବାମ ପଟେ ରଖିନଥାଉ ତାହାକୁ ତାକୁ ଡାହାଣ ପଟେ ରଖିବା ଆବଶ୍ୟକ ହୋଇଥାଏ ଏବଂ ଖାଦ୍ୟ ସମୟ ଲୁଣ ଲୁଣକୁ ଆମେ ନିଜ ପାଖରେ ରଖିନଥାଉ ଏବଂ ଖାଇବା ସମୟରେ ପୂର୍ବ ଦିଗକୁ ଏବଂ ଉତ୍ତର ଦିଗକୁ ମୁଁହ କରି ଖାଇବା ଉଚିତ ଦକ୍ଷିଣ ଦିଗକୁ ପଶ୍ଚିମ ଦିଗକୁ ମୁହଁ କରି ଖାଇବା ଉଚିତ ନୁହେଁ ଏବଂ ଖାଇବା ସମୟରେ ପାଣି ବୁଲାଇ ମୁଣ୍ଡିଆ ମାରି ଖାଦ୍ୟକୁ ଖାଇବା ଭଳି ଅନ୍ଧବିଶ୍ୱାସ ମାନିବା ଭୁଲ ଅଟେ